ଆମ ଭାରତରେ ଓଡ଼ିଶା ହେଉଛି ଏକ ନମ୍ବର ସି ପଥର କଳା କୃତିରେ ଏଠି ଆମର ମନ୍ଦିର ମାନଙ୍କରେ ପଥରର ଯେଉଁ କଳାକୃତି ହେଉଛି ସେଇଟା ଗୋଟେ ଅନ୍ୟତମ ଅଟେ ବହୁତ ଭାଗରେ ଏ ଆମ ଓଡ଼ିଶାର ପଥର କଳାକୃତି ବିଭିନ୍ନ ପ୍ରକାର ମନ୍ଦିରରେ ଦେଖିବାକୁ ମିଳିଥାଏ ଯେମିତି କୋଣାର୍କ ମନ୍ଦିରରେ ଲକ୍ଷାଧିକ ସବୁ କଳାକୃତି ପଥରର ସବୁ କଟା ହେଇକି ତା'ପରେ ବିଭିନ୍ନ ଡିଜାଇନ୍ର ସବୁ ଏଠି ପଥରର ଷ୍ଟୋରିନେସନ୍ କରାଯାଇଛି ସେଇଟା ଆମ ଭାରତ ପାଇଁ ଏକ ଗର୍ବ ଅଟେ ତେଣୁ ସେଇଟାକୁ ଆମେ ଯଦି ବାହାରେ ଦେଖେଇବା ନିଶ୍ଚିତ ଏଇଟା ଗୋଟେ ସୌନ୍ଦର୍ଯ୍ୟର କେନ୍ଦ୍ରବୃତ୍ତି କିନ୍ତୁ ଗୋଟେ ପାଳିତ ହେବ ଏବଂ ସେଇଟା ଆମ ପାଇଁ ଗୋଟେ ଗର୍ବର କାରଣ ଅଟେ ଆଉ ସେଥିପାଇଁ ଆମ ରାଜ୍ୟର ନା ମଧ୍ୟ ଉନ୍ନତ ହେବ ଏଇ ଯେଉଁ ପଥର କଳାକୃତି